ହ୍ୟାଲୋ କେଏଫ୍ସି ହୋଟେଲ୍ରୁ କହୁଛନ୍ତି ତ ମୋର ଗୋଟିଏ ବିରିୟାନିଟିଏ ଅର୍ଡ଼ର ହୋଇଥିଲା ଆଡ୍ରେସ୍ଟା ଲେଖନ୍ତୁ ଯାଜପୁର ରୋଡ୍ ଯାଜପୁର ଖୋସଲପୁର ଆପଣଙ୍କ ଡେଲିଭରି ବୟ କେତେବେଳେ ଆସିକି ପହଞ୍ଚିବ ଦିନ ଦୁଇଟା ଭିତରେ ଆସିକି ପହଞ୍ଚିପାରିବ ତ